ଓଡ଼ିଆ ଭାଷା ଗଣମାଧ୍ୟମରେ ଏବଂ ଶିକ୍ଷା ବ୍ୟବସ୍ଥାରେ ଯଥେଷ୍ଟ ପ୍ରତିନିଧିତ୍ଵ କରୁଛି କାରଣ ଓଡ଼ିଆ ହେଉଛି ଓଡ଼ିଶାର ଭାଷା ଓଡ଼ିଶାର ସମସ୍ତ ଗଣମାଧ୍ୟମ ଓଡ଼ିଆ ଭାଷାରେ ପ୍ରସାରଣ ଏବଂ ପ୍ରସାର କରୁଛନ୍ତି ତା' ଭିତରୁ ଆମେ ଦେଖିବା ଯଦି ବହୁତ ଗୁଡ଼ିଏ ଏବେ ବାହାରିଲାଣି ନ୍ୟୁଜ ଯେଉଁମାନେକି ନ୍ୟୁଜ ଚ୍ୟାନେଲ ସେମାନେ ସବୁ ଓଡ଼ିଆରେ ମଧ୍ୟ ଦେଉଛନ୍ତି ସମାଚାର ଯେଉଁ ଆମର ସବୁ ପତ୍ରିକା ବାହାରୁଛି ଓଡ଼ିଆରେ ବାହାରୁଛି ଯେଉଁ ଖବର କାଗଜ ବାହାରୁଛି ସେସବୁ ମଧ୍ୟ ଓଡ଼ିଆରେ ବାହାରୁଛି ଯଦି ଶିକ୍ଷା କ୍ଷେତ୍ରରେ ଦେଖିବା ଓଡ଼ିଆ ଏକ ଅନନ୍ୟ ପ୍ରାଧାନ୍ୟ ଭାଷା ରୂପେ ତା'ର ପ୍ରାଧାନ୍ୟ ବି କରିଛି କାରଣ ଯେହେତୁ ଆଗେ ସବୁ ଜିନିଷ ଓଡ଼ିଆରେ ହେଉନଥିଲା ଏବେ କିନ୍ତୁ ସରକାରଙ୍କ ନିୟମ ଅନୁସାରେ ପ୍ରତ୍ୟେକ ଜିନିଷ ପ୍ରତ୍ୟେକ ସ୍କୁଲରେ ଓଡ଼ିଆ ବାଧ୍ୟତାମୂଳକ ସେ ଇଂରାଜୀ ବ୍ୟବସ୍ତା ହେଉ କି ସେ ହିନ୍ଦୀ ସ୍କୁଲ ହେଉ ଓଡ଼ିଆ ଯେହେତୁ ସେମାନେ ଓଡ଼ିଶାରେ ରହୁଛନ୍ତି ଓଡ଼ିଆ ଭାଷାରେ ପାଠ ପଢ଼ିବା ନିହାତି ଦରକାର ବୋଲି ସରକାରଙ୍କ ତରଫରୁ ଏକ ଜାରି ହୋଇଛି ଯାହାକି ସ୍ୱାଗତ ଯୋଗ୍ୟ ପଦକ୍ଷେପ